ଆମର୍ ସେ ଗ୍ରହଟା ଗୁଟେ ହେଇକିରି ଥିଲା ଯେନ୍ଟାକି ଗ୍ରହ ଇଟା ହେଇକିରି ସବୁ ନକ୍ଷେତ୍ରଗୁଡ଼ାକ ଇଟା ହେଇଚେ ଗ୍ରହଗୁଡ଼ାକ ଯେନ୍ଟାକି ଆମ ଗ୍ରହ ହଉଚେ ଶନି ରାହୁ କେତୁ ଏନ୍ତିକରି ବିଭିନ୍ନଗୁଡ଼େ ଗ୍ରହମାନେ ଇଟା ହେଇଚେ ବିଭକ୍ତ ହେଇଚେ ସେନ ଆମର ସୂର୍ଯ୍ୟର ଚାରିପଟେ ଏତେ ପରିମାଣରେ ଘୁରୁଥାଏ ଯେ ବହୁତ ଏତେ ତିଆଜ ଆସେ ଯେ କେବେ ବି ସେ ତା ପାଖ୍କୁ କେବେ ଯାଇନାଇଁ ହୁଏ ଏତେଟେ ପରିମାଣ୍ରେ ତା ତାତି ହୋଏ ଯେ କେବେ ବି ନି କେଁ ଗୁଟେ ମଣିଷ ବି ଯଦି ଯିବ ତା ପାଖ୍କେ ସେ ଧ୍ଵଂସ ହେଇଯିବ ଏତେ ଜୋର୍ରେ ଇଟା ହବ ଯେ ସେ ତାକୁ ହିସାବ ବି କହିହବନି ତା'ମାନେ ଇଟା ଏତେ ଗ୍ରହମାନେ ତିଆରି ହେଲା ଯେ ତା'ମାନେ ନଅଟି ଖଣେ ଗୃହ ଗ୍ରହ ତିଆରି ହେଇଚି ଆଉ ଏତେ ପରିମାଣରେ ଇଟା ହଉଛେ ଯେ ସବୁ କିଛି ବି ଭାବି ନାଇ ହେବାର୍କେ ସୂର୍ଯ୍ୟର ତାରା ଇଟା ହେଇକିରି ଇଟା ହେଇଛେ ଜହ୍ନ ଦିନ ଦିନ ହେଲେ ସୂର୍ଯ୍ୟ କିରଣ ପଡ଼େ ରାତି ହେଲେ ଜହ୍ନ ଦିଶେ ଆଉ ପୃଥିବୀଟା ସବୁବେଳେ ଚାରିପଟେ ଘୁରି ବୁଲିଥାଏ ପୃଥିବୀରେ ଚାରିପଟେ ଯେତେବେଳେ ଘୁରି ବୁଲୁଥାଏ ଦିନ ପରେ ରାତି ରାତି ପରେ ଦିନ ସବୁ ଏମ୍ତି ସବୁ ଆସିକରି ଇଟା ହୁଏ କେତେବେଲେ ତ ବର୍ଷା ହୁଏ ତ କେତେବେଲେ ତ ବାଦଲ୍ ହୁଏ କେତେବେଲେ କୁହୁଡ଼ିଆ ବି ଦେଖାଯାଏ କେତେବେଲେ ବର୍ଷା ବି ହେଇ ଝିପରି ଝିପିରି ହେଇ ପୁରା ଅନ୍ଧକାର ହେଇକିରି ଗୁଟେ ଏନ୍ତି ହୁଏ ଯେତେବେଳେ ଯେତେବେଳେ ବର୍ଷା ବି ଅତି ଜୋର୍ରେ ହେଲେ ବି ଘରୁ ବାହାରି ହୁଏନି କି ଅତି ସେ ବେଶୀ ଟାଣ୍ ଖରା ହେଲେ ବି ଏତେ ପରିମାଣରେ ଖରା ହେବ ଯଦି ହେବ ବେଲେ ନି କେଁ ଚାଳିଶ୍ରୁ ପଇଁଚାଲିଶ୍ ଡିଗ୍ରୀ ଯେନ୍ଟାକେ ବଲୁଚୁଁ ଖରା ହେଲେ ଘରୁ ଯେନ୍ଟାକି ବାହାରି ନା ହେବାର୍ କି ପୁରା ଘର ଭିତ୍ରେ କବାଟ୍ ଦେଇକି ଯେନ୍ଟାକି ଆମେ ରହିଯାଉଚୁ ଉତ୍କି ଯଦି ବାହାର୍ମା ବି ଉଦା ଗାମ୍ଛା ଧରିକି ଛତାଟେ ଧରିକି ବାହାରୁଚୁଁ ସବୁ ଏମ୍ତି ଏନ୍ତା ହେଇକିରି ସବୁ ଏ ଇଟା ହଉଚେ କି ବର୍ଷା ଅତିଶୟ ବି ଯଦି ଜଳ ବନ୍ୟା ହେଇଗଲେ ବି ଘରୁ ଯେନ୍ଟାକି ନଈ ନାଳ ଦେଇକରି ଆସିନାଇଁ ପାର୍ବାର୍କେ